ରେଶମ କପଡ଼ାରେ କୌଣସି ପେଣ୍ଟିଂ କରି ରଙ୍ଗ ଦେବା ପାଇଁ ମୋତେ ବହୁତ କଷ୍ଟ ଲାଗେ କାରଣ ସେହି ରଙ୍ଗ ଦେବା ପରେ ସେହି ରଙ୍ଗ ଗୁଡ଼ିକ ମିଶି ଯାଇଥାଏ ସେଥିପାଇଁ ମୋତେ ସେଥିରେ ବହୁତ ପରିଶ୍ରମ ହୁଏ କିନ୍ତୁ ସେହି ରଙ୍ଗ ଗୁଡ଼ିକ ସହଜରେ ଠିକ୍ ହୁଏ ନାହିଁ ମିଶିଯାଇଥାଏ ସେଥିପାଇଁ ମୁଁ ତାକୁ ଗୋଟିଏ କାଠ ପଟା ମାଧ୍ୟମରେ କିଛି ମଇଦାକୁ ଅଠା କରି ସେଥିରେ ଲଗାଇ ସେହି କପଡ଼ାଟାଇକୁ ଲଗାଇ ଦିଏ ତାପରେ ସେଥିରେ ପେଣ୍ଟିଂ କରି ତା ଦିହରେ ମୁଁ କଲର୍ ଭରେ ସେମିତି କଲେ କୌଣସି ରଙ୍ଗ ଅଲ୍ ମିଶେ ନାହିଁ ସେଥିପାଇଁ ମୁଁ ନିଜର ଭୁଲକୁ ଏହିପରି ଭାବେ ସୁଧାରି ଥାଏ